ଆମ ନି ଆମ ନିକଟରେ ଥିବା ବିଭିନ୍ନ ପୁସ୍ତକ ମଧ୍ୟରୁ ମତେ ଓଡ଼ିଆ ସାହିତ୍ୟ ପୁସ୍ତକ ଅତ୍ୟନ୍ତ ଭଲ ଲାଗୁଥିଲା ଆଉ ଏହି ପୁସ୍ତକ ଉପରେ ଅ ଆଧାର କରି ପ୍ରଭାବିତ ମଧ୍ୟ କରିଥିଲା ପାଠ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରୁଥିଲା ମହାପୁରୁଷମାନଙ୍କ ଜୀବନୀ ମତେ ଅତ୍ୟନ୍ତ ଭଲ ଲାଗୁଥିଲା କାରଣ ସେଥିରୁ ଆମକୁ ବିଭିନ୍ନ ଶିକ୍ଷା ମିଳୁଥିଲା ମହାପୁରୁଷମାନେ ବିଭିନ୍ନ ପ୍ରକାର ସମସ୍ୟାର ସାମ୍ମୁଖୀନ ହେଇକି ନିଜ ଜୀବନକୁ ଅତିବାହିତ କରିଥିଲେ ସେହି ଭଳିଆ ଭାବରେ ପ୍ରତ୍ୟେକ ମଣିଷ ଜୀବନରେ ଅନେକ ସମସ୍ୟାର ସାମ୍ମୁଖୀନ ହବା ପାଇଁ ପଡ଼ିଥାଏ ଅନେକ ସମସ୍ୟାର ସମସ୍ୟାର ସମାଧାନ ପରେ ହିଁ ସିଏ ଆଗକୁ ବଢ଼ିଥାଏ ଏହା ହିଁ ହଉଛି ମଣିଷର ବଞ୍ଚିବାର ଶୈଳୀ ଆଉ ଏଇ ପୁସ୍ତକରୁ ହିଁ ଆମକୁ ସେଇ ବଞ୍ଚିବାର ଉପାୟ ମିଳିଥାଏ ସେଥିପାଇଁ ଓଡ଼ିଆ ସାହିତ୍ୟର ବିଭିନ୍ନ ପୁସ୍ତକ ମଧ୍ୟରୁ ମତେ ମହାପୁରୁଷମାନଙ୍କ ଜୀବନୀ ଅତ୍ୟନ୍ତ ଭଲ ଲାଗିଥାଏ ଆଉ ଏହି ପୁସ୍ତକ ପଢ଼ିବାକୁ ମୁଁ ପସନ୍ଦ ମଧ୍ୟ କରିଥାଏ ସେହି ପୁସ୍ତକରୁ ହିଁ ପାଠ ପଢ଼ିବାକୁ ଆଗ୍ରହ ପ୍ରକାଶ ମୁଁ କରିଥିଲି ଆଉ ସେହି ପ୍ରକାର ଜୀବନୀକୁ ନେଇ ହିଁ ଆମେ ଅଡ଼ି ପଢ଼ି ଆସିଛୁ ଆଉ ଏହି ଭାବରେ ଆମେ ପଲିଟିକାଲ୍ ସାଇନ୍ସ୍ କି ଅଲଗା କୌଣସି ପ୍ରକାରର ବହି ମଧ୍ୟରୁ ଓଡ଼ିଆ ସାହିତ୍ୟ ବହି ଅତ୍ୟନ୍ତ ଭଲ ଲାଗେ ମହାପୁରୁଷମାନଙ୍କ ଜୀବନୀକୁ ଅତ୍ୟନ୍ତ ଅତ୍ୟନ୍ତ ପସନ୍ଦ କରେ ସେଥିପାଇଁ ମୁଁ ସେଇ ବହିକୁ ହିଁ ପସନ୍ଦ କରି ଆସୁଛି